ଏବେ ଗ୍ରାମ ହେଉ କିମ୍ବା ସହରରେ ହେଉ ଖେଳରେ ଖେଳିବାକୁ ହେଲେ ପ୍ରଥମ ଆଗ୍ରହ ଜନ୍ମେ ଜନ୍ମେଇବାକୁ ପଡ଼େ ପିଲାମାନେ ଖେଳୁଛନ୍ତି କିନ୍ତୁ ଗ୍ରାମରେ ପିଲାମାନେ ଖେଳୁଥିବା ଦେଖି ଅନ୍ୟ ଲୋକ ମଧ୍ୟ ତା ଚାରିକଡ଼େ ବସି ଦେଖିଥାନ୍ତି ଖେଳ ଖେଳିବା ଅପେକ୍ଷା ଦର୍ଶକମାନେ ଅଧିକ ଆନନ୍ଦିତ ଆନନ୍ଦ ଉପଭୋଗ କରନ୍ତି ଖେଳିବା ଠାରୁ ନିଜ ଗ୍ରାମର ପିଲା ମାନଙ୍କ ଖେଳିବା ଦେଖି ତାଙ୍କ ବାପା ଓ ମାଆ ମାନେ ବହୁତ ଖୁସି ହୋଇଥାନ୍ତି ତାଙ୍କ ପିଲାଟି କେମିତି ଆଗ୍ରହରେ ଓ ଆଗକୁ ବଢ଼ି ପାରିବ ସେ ସେ ସେ ଚିନ୍ତା କରିଥାନ୍ତି ଏବେ ଯଦି ତାଙ୍କ ପିଲାଟି ଭଲ ଖେଳୁଛି କିମ୍ବା ଭଲ ଖେଳୁଛି ସମସ୍ତେ ଗାଁ ଲୋକ ତାଙ୍କର ପ୍ରଶଂସା ଶୁଣି ତାର ପିଲାର ପ୍ରଶଂସା ଶୁଣି ତାଙ୍କ ବାପା ମାଆ ମଧ୍ୟ ବହୁତ ଖୁସି ହୋଇଥାନ୍ତି ସେଥିପାଇଁ ସବୁବେଳେ ପିଲାମାନଙ୍କର ମନକୁ ଜାଣି କାମ କରିବା ଉଚିତ୍